ମୋତେ ନିରାମିଷ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ ସେଥିରେ ଡାଲମାଟା ମୋର ପ୍ରଧାନ ମୋତେ ବହୁତ ଭଲ ଲାଗେ ଡାଲମା କରିବା ପାଇଁ କାରଣ ସେଇଠି ଆମର ପଡ଼ିଥାଏ ଆଳୁ ବାଇଗଣ ଡାଲି ଛୁଇଁ ମାଟିଆଳୁ ଏସବୁ ଜିନିଷ ପଡ଼ିଥାଏ ଡାଲମାଟା ଫୁଟେଇଲା ବେଳେ ଆମେ ଭୃସଙ୍ଗ ପତ୍ର ପକାଉ ଜିରା ଲଙ୍କା ଗୁଣ୍ଡ ବି ଦେଉ ଛୁଙ୍କ ଦେଉ ସେ ଡାଲମାଟା ଖାଇବା ପାଇଁ ବହୁତ ଟେଷ୍ଟ ମୋତେ ଲାଗେ ତେଣୁ କରି ମୁଁ ନିରାମିଷ ରୋଷେଇ କରିବାପାଇଁ ମୋତେ ବହୁତ ଭଲ ଲାଗେ ମୋତେ ଯାହା ଫଳରେ ଡାଲମାଟା ମୋତେ ପ୍ରଥମେ ବହୁତ ଖାଇବା ପାଇଁ ଟେଷ୍ଟ ଲାଗେ ତାପରେ ମୁଁ ଖୁଆଏ ଖାଏ ବି ଆଉ